ବହୁତ ବିଶେଷ ବ୍ୟଞ୍ଜନ ଅଛି ଯାହାକି ଓଡ଼ିଆ ଅଂଶ ଅଟେ ଯେମିତିକି ଆମର ପଖାଳ ଭାତ ଦେନ୍ ଆମର ବଢ଼ିଚୁରା ଦେନ୍ ଆମର ଯେମିତି ଶାଗଭଜା ଦେନ୍ ଆମର ଛତୁ ଭଜା ଯେମିତିକି ଆମର ମାଛ ଚୂନାମାଛ ଛେଚା ଯେମିତିକି ଚିଙ୍ଗୁଡ଼ି ଛେଚା ଦେନ୍ ପୋଡ଼ ପିଠା ଦେନ୍ ଆରିସା ପିଠା ଦେନ୍ ହେଉଛି ଆମର ଯେମିତିକି ରସାବଳି ଯେମିତିକି ରସଗୋଲା ଦେନ୍ ଆମର ଆହୁରି ବହୁତ ବହୁତ ଜିନିଷ ଅଛି ଯେମିତିକି ଆମର ଦହିବରା ଆଳୁଦମ୍ ଯେମିତିକି ଆମର ଗୁପ୍ଚୁପ୍ ଚାଟ୍ ସେ ସବୁ ବହୁତ ବ୍ୟଞ୍ଜନ ଅଛି ଯାହା ଓଡ଼ିଆ ରାନ୍ଧଣାର ଅଂଶ ଅଟେ ଏବଂ ଏହି ବ୍ୟଞ୍ଜନର ପ୍ରସ୍ତୁତ କରିବାର ମୁଖ୍ୟ ଉପାଦାନ ହେଉଛି ଯେମିତିକି ଫାଷ୍ଟ୍ ଆମେ ନେଇପାରିବା ଦହିବରା ଆଳୁଦମ୍ ତ ଦହିବରା ଆଳୁଦମ୍ରେ ବରା କରିବା ପାଇଁ ଆମକୁ ବିରି ଦରକାର ଦେନ୍ ଆମକୁ ସୁଜି ଦରକାର ଦେନ୍ ଆମକୁ ବରା ବରା ପାଇଁ ସୁଜି ଦେନ୍ ବିରି ଦେନ୍ ଲୁଣ ଦେନ୍ ସୋଢ଼ା ଦରକାର ଦେନ୍ ଏବଂ ବରା ପ୍ରସ୍ତୁତ ପରେ ଦହିବରା ତିଆରି କରିବା ପାଇଁ ଆମକୁ ଦହି ଦରକାର ଭୂସଙ୍ଗ ପତ୍ର ଦରକାର ଦେନ୍ ଜିରା ଦରକାର ଦେନ୍ ଆମକୁ ମସଲା ମସଲି ଦରକାର ଆମକୁ ଦହି ଛୁଙ୍କ ବର ଇଏ କରିବା ଆଳୁଦମ୍ ପାଇଁ ଆଳୁ ଦରକାର ଦେନ୍ ଆମକୁ ମସଲା ମସଲି ଦରକାର ଯେମିତିକି ଚିକେନ୍ ମସଲା କରୀ ମସଲା ପିଆଜ ରସୁଣ ଅଦା ସବୁ ଦରକାର ଦହିବରା ଆଳୁଦମ୍ ପାଇଁ ଏସବୁ ବ୍ୟଞ୍ଜନ ସାମଗ୍ରୀ ଦରକାର ଆଉ ଯେମିତି ଆମକୁ ଆଉ ଗୋଟେ ଯେମିତିକି ଗୁପ୍ଚୁପ୍ ପ୍ରସ୍ତୁତ ପାଇଁ ଆମକୁ ସୁଜି ଦରକାର ଦେନ୍ ଅଟା ଦରକାର ଗୁପ୍ଚୁପ୍ ପ୍ରସ୍ତୁତି ପାଇଁ ଗୁପ୍ଚୁପ୍ ପାଇଁ ଦେନ୍ ଆଳୁ ଦରକାର ଦେନ୍ ଆଳୁ ଭର୍ତ୍ତା ପାଇଁ ମସଲା ମସଲି ଯେମିତିକି ଆମର ଲଙ୍କାଗୁଣ୍ଡ ଜିରାଗୁଣ୍ଡ ବାଦାମ ସେଉ ସେସବୁ ଦରକାର ଏବଂ ଗୁପ୍ଚୁପ୍ର ପାଣି ପାଇଁ ଆମକୁ ଯେମିତି ଦରକାର ହେଉଛି ତେନ୍ତୁଳି ପୋଦିନା ପତ୍ର ସବୁ ଦରକାର ଆଉ ଯଦି ପଖାଳ ପଖାଳ ପାଇଁ ଭାତ ତ ନିହାତି ଦରକାର ତେଣୁ ହେଉଛି ଆମେ ପାଣି ପୁରାଇ ତାକୁ ପଖାଳ ବି ପ୍ରସ୍ତୁତ କରୁ ଦେନ୍ ବଢ଼ି ଚୁରା ପାଇଁ ବଢ଼ି ଦରକାର କଞ୍ଚାଲଙ୍କା ଦରକାର ଦେନ୍ ରସୁଣ ଦରକାର ପିଆଜ ଦରକାର ଦେନ୍ ବାଦାମ ଦରକାର ବଢ଼ିଚୁରା ପାଇଁ ଏସବୁ ଦରକାର ଦେନ୍ ତା'ପରେ ଚିଙ୍ଗୁଡ଼ି ମାଛ ଛେଚା ଚିଙ୍ଗୁଡ଼ି ମାଛ ଛେଚା ପାଇଁ ଚିଙ୍ଗୁଡ଼ି ଦରକାର ଚିଙ୍ଗୁଡ଼ିିକି ଭାଜିବା ପାଇଁ ତେଲ ଦରକାର କିନ୍ତୁ ଛେଚା ପାଇଁ ରସୁଣ କଞ୍ଚାଲଙ୍କା ପିଆଜ ସବୁ ଦରକାର ଚିଙ୍ଗୁଡ଼ି ଛେଚା ପାଇଁ ତ ଶାଗ ଭାଜ ପାଇଁ ବାରିରୁ ଶାଗ ଦରକାର ଶାଗ ପାଇଁ ରସୁଣ ଦରକାର ପିଆଜ ଦରକାର ଦେନ୍ ତେଲ ଦରକାର ଶାଗ ପ୍ରସ୍ତୁତ ପାଇଁ ଏହିସବୁ ଜିନିଷ ଏମିତି ମୁଖ୍ୟ ଉପାଦାନ ଭାବରେ ଆମୁକୁ ଦରକାର